ପଶୁପାଳନ ବିଭିନ୍ନ ପ୍ରକାର ହୋଇଥାଏ ସାଧାରଣତଃ ପଶୁମାନଙ୍କୁ ଏକତ୍ର କରି ପାଳନ କରିବାକୁ ଆମେ ପଶୁ ପାଳନ କହିଥାଉ ଯେମିତିକି ଗୋରୁ ଗାଈ ମଇଁଷି ଛେଳି ମେଣ୍ଢା ଇତ୍ୟାଦି ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାର ପ୍ରୋତ୍ସାହନ ଅଛି ପଶୁପାଳନ ପାଇଁ ଯାହାର ବିଭିନ୍ନ ପ୍ରକାର ଲୋନ ଅଛି ସରକାରଙ୍କ ତରଫରୁ ସେହି ଲୋନ ଚାଷୀ ଆଲବାନ କରି ବିଭିନ୍ନ ପ୍ରକାର ପଶୁ ନିଜେ ପାଳନ କରିପାରିବ ମୁଖ୍ୟତଃ ଚାଷୀ ଏହି ଲୋନ କରି ମନେକର ଛେଳି ଚାଷ କରୁ ଛେଳି ପାଳନ କରୁ ଛେଳି ନିର୍ଦ୍ଧିଷ୍ଟ ପାଳନ କଲା ପାଳନ କରିକି ବର୍ଷକୁ ଲକ୍ଷରୁ ଏକ କୋଟି ମଧ୍ୟ ଉତ୍ପାଦନ କରିପାରୁଛି ଯାହାଫଳରେ ସେ ନିଜେ ଆତ୍ମନିର୍ଭର ହେଇପାରୁଛି ଓ ନିଜର ପରିବାର ପୋଷିପାରୁଛି ଓ ଅନ୍ୟମାନଙ୍କୁ ମଧ୍ୟ କିଛି ଅନ୍ୟମାନଙ୍କୁ ମଧ୍ୟ କିଛି ରୋଜଗାର କରିବାରେ ସାହାଯ୍ୟ କରିପାରୁଛି ଗୋଟିଏ ଚାଷୀ ସରକାରଙ୍କ ଠାରୁ ବିଭିନ୍ନ ପ୍ରକାର ସହାୟତା କରୁଛି ସହାୟତା ପାଇପାରୁଛି ଯେମିତିକି ଆମର ଛେଳି ଚାଷ ହେଉ କି କୁକୁଡ଼ା ଚାଷ ହେଉ କି ମାଛ ଚାଷ ହେଉ ମାଛ ଚାଷ ଛେଳି ଆମର କୁକୁଡ଼ା ଚାଷ ମଧ୍ୟ ଲାଭଦାୟକ ହୋଇଥାଏ ଏକକାଳୀନ ଗୋଟିଏ ଚାଷୀ କୁକୁଡ଼ା ଏବଂ ମାଛ ଚାଷ କରିପାରିଥାଏ ଏହାକୁ ଆମେ ମିଶ୍ର ଚାଷ ବୋଲି କହିଥାଉ ଉପରେ ରୁହେ କୁକୁଡ଼ା ତଳେ ମାଛ ମାଛ କୁକୁଡ଼ା ଯାହା ଦାନା ଖାଏ ଯାହା ଦାନ ଛାଡ଼ିଥାଏ ମଧ୍ୟ ସେଇଟା ମାଛ ପାଳନ କରି ଉପକାରିତା ଲାଭ କରିଥାଉ